ଆମର ଅଞ୍ଚଳରେ ଲୋକମାନେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଆମର ଅଞ୍ଚଳର ଲୋକମାନେ ଏମିତି କିଛି ବିଶ୍ୱାସ କରିନଥାନ୍ତି ମାନେ ଆମର ପବ୍ଲିକ୍ ଗାଁରେ କିମ୍ବା ଆମର ଦେଶୀ ଆଦିବାସୀ ଗାଁରେ ବହୁତ ଆମେ ବିଶ୍ୱାସ କରିଥାଉ କାହିଁକିନା ଆମର ଦେଶୀ ଗାଁର ଲୋକମାନେ ଆମର କହିବାକୁ ଗଲେ ଗୁଣିଆ ଦିଶାରି ଏସବୁ ରହିଅଛନ୍ତି ଆମେ ନେଇକରି ବହୁତ ବିଶ୍ୱାସ କରିଥାଉ ଅଧିକାଂଶ ଅଞ୍ଚଳର ଲୋକମାନେ ତାଙ୍କେ କାହିଁକିନା ତାଙ୍କେ ଏଇ ସେ ଗୁଣିଆ ଦିଶାରି ଏସବୁ ବିଶ୍ୱାସ କରିନଥାନ୍ତି ସେଥିପାଇଁ ଗାଁଉଲିର ଲୋକମାନେ ଆମେ ସେ ଡକ୍ଟର ଘର ହେଉ କିମ୍ବା ଦିଶାରି ହେଉ ଗୁଣିଆ ହେଉ ଆମେ ଏମାନଙ୍କୁ ଦୃଢ଼ ଭାବରେ ବିଶ୍ୱାସ କରୁଛନ୍ତି